ହ୍ୟାଲୋ ମୁଁ ଜଗନ୍ନାଥ ଜଗନ୍ ଗୁରୁ ସରକାର ପେପର୍ ନ୍ୟୁଜ୍ରେ ବାହାର କରୁଛନ୍ତି ଚବିଶ ଟଙ୍କା ଫସଲ ଧାନ ରେଟ୍ କିନ୍ତୁ ଆମଠାରୁ ବେପାରୀମାନେ ତାପରେ ଫସଲ ଦର ରଖି ଆମଠାରୁ ଚଉଦଶହ ଟଙ୍କାରେ ନେଇ ଚଉଦଶହ ଟଙ୍କା ରେଟ୍ରେ ଆମରଠାରୁ ଧାନ କିଣି ସେମାନେ ହଜାର ଟଙ୍କା ମାର୍କେଟ୍ରେ ଲାଭ କରି ନିଜେ ରଖୁଛନ୍ତି କ ଅଧିକ ରେଟ୍ରେ ବିକ୍ରି କରି ଆଭର ରଖିଲାଣି ଟମାଟରକୁ ଆଠ ଟଙ୍କା ରେଟ୍ରେ ଆମଠାରୁ କିଣି ମାର୍କେଟ୍ରେ ଅନ୍ୟାନ୍ୟ ଅନ୍ୟାନ୍ୟ ପରିବା ଯେଉଁ ମିଳେ କିି ଗାଜର ମୂଳା ଏସବୁ ପରିବା ସବୁ ଗୋଲ୍ଡ ଷ୍ଟୋରେଜ୍ରେ ରଖି ଅଧିକା ରେଟ୍ରେ ଅଧିକା ଦିନ ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି ଲାଭ କରୁଛନ୍ତି ଆମେ କମ୍ ଲାଭ ପାଉଛୁ ହେଉ ଏହି ପରିବା ଉପରେ ବେପାରୀମାନେ ସବଳ ଆଉ କୃଷକମାନେ ଦୁର୍ବଳ ହୋଇ ଚାଲିଛନ୍ତି